ଆମ ଗାଁ ପାଖରେ ଗୋଟେ ଭୋଇ ସାହି ବୋଲି ଗୋଟେ ସାହିଟେ ଅଛି ଯୋଉଠି କି ଲୋକମାନେ ଏବେବି ଏବେବି ସେମାନେ ଅନ୍ଧ ଭଳି ବିଶ୍ୱାସ କରନ୍ତି ଅନ୍ଧବିଶ୍ୱାସ ଯାହାକୁ କୁହନ୍ତି ସବୁ ଜିନଷକୁ ମାନେ ମାନେ ଗୁଣିଆଫୁଣିଆ ମାନେ ଗୁଣିଆମାନେ ଯାହା କୁହନ୍ତି ସେମାନଙ୍କ କଥାକୁ ବାଧ୍ୟ ହେଇକି ମାନି ନିଅନ୍ତି ତ ମୁଁ ଯେତେବେଳେ ମନେଅଛି ଯେତେବେଳେ ଚେଙ୍କ ଦିଅନ୍ତି ଯୋଉ ପେଟରେ କହନ୍ତିଯେ ହଁ ଜର ହେଲେ କି ବାତ ମାରିଲେ ସେମାନଙ୍କୁ ପେଟରେ ଚେଙ୍କ ଦେଇଦିଅନ୍ତି ଏଇଟା କେତେ ଦୂର ଠିକ୍ ସେଟା ମାନେ ସେତେବେଳେ ଲୋକ ଜାଣିଥିବେ ବୋଧହୁଏ କି ଭଲ ହେଇଥିବ ନା ନାହିଁ ମୁଁ ଜାଣିନି କିନ୍ତୁ ଥଣ୍ଡା ହେଲେ ଜର ହେଲେ ତାକୁ ମେଡ଼ିକାଲ୍ ଏବେ ମେଡ଼ିକାଲ୍ ଡେଭଲପ୍ମେଣ୍ଟ ଏତେ ହେଲାଣି ଯେ ମାନେ ଲୋକ ଏମିତି ବି ମାନେ ପ୍ରତି ଦୁଇ ତିନିଟା ଗାଁରେ ବି ଗୋଟେ ଲେଖାଏଁ ମେଡ଼ିକାଲ୍ ମାନେ ପାଖାପାଖି ହଉଛି ଛୋଟ ଛୋଟ ମେଡ଼ିକାଲ୍ ତ ମେଡ଼ିକାଲ୍ରେ ନ ଦେଖେଇକି ଲୋକମାନେ ଏମିତି ଅନ୍ଧବିଶ୍ୱାସରେ ରହୁଛନ୍ତି ତ ମୁଁ ଆମ ଗାଁ ପାଖରେ ଏତିକି ଜାଣିଛି ଯେ ହଁ ଭୋଇ ସାହି ମାନେ ଏବେ ବି ବହୁତଲୋକ ଅଛନ୍ତି ଯୋଉମାନେ କି ଚେଙ୍କଫେଙ୍କ ବିଶ୍ୱାସ କରୁଛନ୍ତି କିନ୍ତୁ ଯାହାହେଉ ଲୋକ ସଚେତନ ହେଲେଣି ଟିକେ ଟିକେ ଯାହାବି ଅସୁବିଧା ହେଲେ ଲୋକମାନେ ମେଡ଼ିକାଲ୍ର ସାହାରା ନେଉଛନ୍ତି କିନ୍ତୁ ବହୁତ ଜାଗାରେ ଏମିତି ଅଛନ୍ତି କି ଯୋଉମାନେ ମାନେ ସେସବୁ ଜିନିଷ ଜାଣିନାହାନ୍ତି